ଆମର ସାଧାରଣତଃ ଛୋଟ ଋତୁ ଥାଏ ସେହି ଋତୁ ମଧ୍ୟରୁ ଗଛମାନଙ୍କୁ ଲଗାଇବା ପାଇଁ ତିନି ଋତୁ ହେଉଛି ବହୁତ ମୁହୂର୍ତ୍ତପୂର୍ଣ୍ଣ ପ୍ରଥମ ହେଉଛି ଖରା ଗ୍ରୀଷ୍ମ ଋତୁ ଗ୍ରୀଷ୍ମ ଋତୁରେ ଯଦି ଆମେ କୌଣସି ଗଛ ଲଗାଇବା ତା ପାଇଁ ଖରାରୁ ବଞ୍ଚିତ ରଖିବା ପାଇଁ ତାକୁ କୌଣସି ଗୋଟେ କଭର୍ କରିବା କୌଣସି ଜାଗାରେ ଗୋଟେ କଭର୍ ତା କରିବା ପାଇଁ ପଡ଼ିବ ଯେପର୍ଯ୍ୟନ୍ତ ଆମେ ତାକୁ ନ ବଡ଼ ହେଇଛି ପ୍ରଥମେ ତ ଆମେ ତାକୁ ମନ୍ଦା ତାଡ଼ିକି ତା'ର ଖତ ସାର କମ୍ପୋଷ୍ଟ ଦେଇକି ଆମେ ତାକୁ ବଡ଼ କରିବା ବଡ଼ କଲା ଯେତେବେଳେ ଦିନେ ଦୁଇ ଦିନ ଭିତରେ ଆମେ ତାକୁ କଭର୍ ରଖିଲେ ହିଁ କୌଣସି ଜାଗାରେ ତାକୁ କଭର୍ ରଖିଲେ ହିଁ ଖରାରୁ ତାଙ୍କୁ ବଞ୍ଚିତ କରିପାରିବା ସେଇଠୁ ଆମେ ତାକୁ ପ୍ରତିଦିନ ସନ୍ଧ୍ୟାରେ କି ସକାଳେ ସକାଳେ ଦବାଟା ହିଁ ଗଛକୁ ସବୁଠାରୁ ପାଣି ଦେଲେ ହିଁ ସବୁଠାରୁ ଭଲ ହେଇଥାଏ ଆମେ ସକାଳେ ସକାଳେ ତାକୁ ପାଣି ଦବା ସନ୍ଧ୍ୟାରେ ପାଣି ଦବା ଗ୍ରୀଷ୍ପଋତୁ ପାଇଁ ଏଇଟା ବହୁତ ଭଲ ହେଇଥାଏ ଏବଂ ହେଉଛି ଆମ ବର୍ଷା ଋତୁ ବର୍ଷା ଋତୁରେ ଯଦି ଆମେ କୌଣସି ଗଛ ଲଗାଇବା ସେ ବର୍ଷା ଋତୁ ତ ସବୁବେଳେ ପାଣି ପଡ଼ିବା ଦ୍ୱାରା ସେଇଟା ଗଛଟାକୁ ଚେର ତାକୁ ପଚି ଦେଇଥାଏ ସେଥିପାଇଁ ଆମେ ତାକୁ ଗଛରୁ ଆମ ମନ୍ଦାରୁ ପାଣିଟାକୁ ନିଷ୍କାସନ କଲେ ଗଛ ପାଇଁ ଭଲ ହବ ଗଛ ଚେର ପଚି ବନି ସେଥିରେ ମଧ୍ୟ ଆହୁରି କିଛି ପ୍ରୋବ୍ଲେମ୍ ହୁଏ ବେଶୀ ଯଦି ଯେତେବେଳେ ପାଣି ରହିଯାଏ ସେତେବେଳେ ଗଛଟାକୁ ବଢ଼ିବାକୁ ଫଲସେ ତାକୁ ଚେର ବଢ଼ିବାକୁ ଦେଇନଥାଏ ଖରାଦିନ ମଧ୍ୟ ଠିକ୍ ସେଇ ଟାଇପ୍ର କିଛି ହୁଏ ପାଣି ନଦୀ ନଦବା ସେ ଚେର ହୃଷ୍ଟ ପୃଷ୍ଟ ହେଇକି ଦୌଡ଼ିପାରିବ ନ ଦୌଡ଼ି ପାରିଲେ ଆମର ଗଛ ଗୁଡ଼ିକ ଭଲସେ ବଢ଼ିପାରିବ ନାହିଁ ଆଉ ଆମର ଶୀତଦିନେ ଶୀତଦିନ ବି ଆମେ ଠିକ୍ ସମୟରେ ଶୀତଦିନ ତ ପ୍ରାୟ ଆମର ଏତେ ଖରା ହୁଏ ନାହିଁ କି ଏତେ ବର୍ଷା ହୁଏ ନାହିଁ ତାକୁ ଠିକ୍ ସମୟରେ ତାକୁ ପାଣି ସାର ଅବଲମ୍ବନ ଆମେ ତାକୁ ଦବା ନିହାତି ଦରକାର କାହିଁକି ନା ନ ଦେଲେ ସେ ଗଛଟା ହୃଷ୍ଠପୃଷ୍ଟ ହେଇକି ବଢ଼ିପାରିବ ନାହିଁ ସେଥିପାଇଁ ଆମେ ସବୁ ଋତୁରେ ସବୁ ସମୟରେ ଗଛ ଗୁଡ଼ାକ ଯେଉଁ ବି ଗଛ ଆମେ ଲଗାଇଥାଉ ଯାହା ବି ହଉ ଗାର୍ଡ଼େନରେ ଆମେ ଗୋଟେ ବଗିଚାରେ ଯେଉଁ ଗଛ ବି ଲଗାଇଲେ ତାକୁ ସବୁବେଳେ ଆମ ଆଟ୍ ଏ ଟାଇମ୍ ତାକୁ ଦେଖିବାକୁ ପଡ଼ିବ ନ ଦେଖିଲେ ନ ତାକୁ ପାଣି ନଦେଲେ ଠିକ୍ ଟାଇମ୍ରେ ତାକୁ ସାର ନଦେଲେ ଠିକ୍ ଟାଇମ୍ରେ ଖତ ନଦେଲେ ଆମର ଗଛ ହୃଷ୍ଠପୃଷ୍ଟ ହେଇକି ବଢ଼ିବ ନାହିଁ ସେଇଟା ହୁଏତ ଫୁଲ ଗଛ ବି ହେଇଥାଏ କି ପନିପରିବା ଗଛ ହେଇଥାଉ କି ଯାହାବି ବଡ଼ ବଡ଼ ଗଛ ବି ହେଇଥାଉ ଆମେ ତାକୁ ସବୁ ଆଟ୍ ଏ ଟାଇମ୍ରେ ଆମକୁ ଦେଖିବା ପାଇଁ ପଡ଼ିବ